ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନେ ବହୁ ଉପକୃତ ହୋଇଥାନ୍ତି କାରଣ ଆମେ ଗେମ୍ ଖେଳିବା ଦ୍ଵାରା ଲୋକମାନେ ଜାଣିପାରି ତାଙ୍କର ଆର୍ଥିକ ସମ୍ବଳରୁ ଦୋକାନ ଆଣି ବସାନ୍ତି ଏବଂ ସେଠୁ ବହୁ ମାତ୍ରାରେ ଲାଭବାନ ହୁଅନ୍ତି ଏପରି ଭାବରେ ଆମ ସମାଜରେ ଲୋକମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ବଢ଼େ